ଆପଣ ଶିବସ୍ୟ ପାଠାଗାର ରୁ କହୁଛନ୍ତି ତ ଆଜ୍ଞା ସାର୍ ନମସ୍କାର ଆଜ୍ଞା ଆପଣ ଯେଉଁ ଆମର ଲାଇବ୍ରେରି ରେ କଣ କଣ ସବୁ ବହି ସବୁଅଛି ଆଉ ମୋର ଆଗକୁ ଗୋଟେ ଏଇ ପରୀକ୍ଷା ଅଛି ତ ଓଡ଼ିଶା ସରକାର ଗୋଟେ ପରୀକ୍ଷା ଅଛି ଆଉ ମୁଁ ଟିକେ ଆପଣଙ୍କ ପାଠାଗାରରେ ଟିକେ ପଢ଼ାପଢ଼ି କରିଥାଆନ୍ତି ଆଉ ଆପଣଙ୍କର ଟାଇମ ଟେବୁଲ କଣ କେତେଟାରେ ଖୋଲୁଛନ୍ତି କେତେଟାରେ ବନ୍ଦ କରୁଛନ୍ତି ଟିକେ କହିବେ ନାଇଁ ମୁଁ ଚାକିରୀ ପାଇଁ ଖୋଜୁଛି

ଆଜ୍ଞା ଆଉ ତମର ଆପଣଙ୍କର ପାଠାଗାରା ଟି କଣ କେତେବେଳେ ଖୋଲା ରହୁଛି କେତେବେଳେ ବନ୍ଦ ରହୁଛି

ହଉ ଠିକ୍ ଅଛି ମୁଁ ତାହେଲେ ଆପଣଙ୍କ ପାଖକୁ ଯିବି ଆଉ ଗୋଟେ ପକେଇଛି ତ ଆମର ପି ଇ ଓ ଗୋଟେ ବାହାରିଥିଲା ମୁଁ ସେଇଟା ପକେଇଛି ସେଇଥିପାଇଁକା ମୋ ଜି କେ ବହିଟା ଦରକାର ଆଉ ମ୍ୟାଥ୍ ବହି ଆଉ ଗୋଟେ ଜୋମେଟ୍ରି ବହି ଆଉ ଆମର ସାଇନ୍ସ ର ଆଉ ରିଜୋନିଙ୍ଗ ବହି ଆଉ ଏଗୁଡ଼ା ସବୁ ଦରକାର ଆଉ ଆର ସବୁ କଣ କଣ ରେଟ୍ କେତେ ସବୁ ରଖିଛନ୍ତି ଆଉ ଆପଣଙ୍କର ଯେଉଁ ଆମର ମାସିକିଆ ଯେଉଁ କରେଣ୍ଟ ଏଫୟାର ଜି କେ ବହି ରଖୁଛନ୍ତି ତ ସବୁ ମାସରେ ଆଣୁଛନ୍ତି

ହଉ ହଉ ତାହେଲେ ଠିକ୍ ଅଛି ତାହେଲେ ମୁଁ ଆପଣଙ୍କ ପାଠାଗାରା ତାହେଲେ ଯିବି ଯାଇକି ଆପଣଙ୍କଠୁ ରେଜିଷ୍ଟ୍ରେସନ କାର୍ଡ଼ଟା ଆଣିବି ଭାରି ଆଉ ତାହେଲେ ତାପରେ ମୁଁ ସବୁଦିନ ଯାଇକି ଆପଣଙ୍କ ମାସରେ ଯାଇକି ବହି ହେରିକା ଆଣିବି ଆଉ